ଆଜ୍ଞା ସେଇଟା ପ୍ରତି ମୁଁ ଧ୍ୟାନ ଦେବି ଆଗ ଥରକୁ

ଆଜ୍ଞା ମୁଁ ନେକ୍ସଟ୍ ଥରଠୁ ତା'ପ୍ରତି ଧ୍ୟାନ ଦେବି ଆପଣଙ୍କ ପଢ଼ାପଢ଼ି ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ ଆପଣ ଏତେ ସମୟ ଦେଉଛନ୍ତି ଆଜ୍ଞା ଧନ୍ୟବାଦ ନମସ୍କାର